ଓଡ଼ିଆ ଭାଷା ହେଉଛି ଓଡ଼ିଶାର ଗୌରବ ଏଣୁ ଏହାକୁ ସବୁ ଜିଲ୍ଲାରେ ଲେଖି ପଢ଼ି ବୁଝିବା ନିହାତି ଆବଶ୍ୟକ ଅଟେ ଏଣୁ ଏହା ହେଉଛି ଓଡ଼ିଆମାନଙ୍କର ମୁଖ୍ୟ ଆହ୍ୱାନ